ଆମେ ତ ଚାଷୀ ଲୋକ ଆଉ ଆମେ ତ ଚାଷ କରି ଚଳୁ ଆଉ ଚାଷ ନକଲେ ତ ଆମର ହେବନି ଆଗରୁ ତ ଚାଷ କରାହେଉଥିଲା ହଳ ହଳ ଲଙ୍ଗଳରେ ହଳିଆରେ ଚାଷ କରାହେଉଥିଲା ଏବେ କେତେ କିସ ଯନ୍ତ୍ର ସବୁ ବାହାରିଲା ପାୱାର୍ ଟିଲର୍ ଆଉ ସାର ବିଷ ଇତ୍ୟାଦି ଏବେ ତ ଆଗ ଆଗ ଅପେକ୍ଷା ଏବେ ତ ବେଶୀ ଅମଳ ପାଉଛନ୍ତି ଆଗରୁ ତ ସେମିତି ସାର ବିଷ କିଛି ଯେମିତି ବାହାରି ନଥିଲା ତ ଗୋବର ଖତରେ ଆଉ ଲଙ୍ଗଳରେ ଚାଷ କରୁଥିଲେ ଏବେ ସବୁ ଜିନିଷ ବାହାରି କରି ସାର ବିଷ ପାୱାର୍ ଟିଲର୍ ବାହାରି କରି ହଳ କରୁଛନ୍ତି ଆଉ ଧାନ କେମିତି ବେଶୀ ପଡ଼ିବ ଭିଟାମିନ୍ ଫିଟାମିନ୍ ସବୁ ଗଛ ବଡ଼ିବ କେମିତି ଅମଳ କେମିତି ବେଶୀ ହେବ ସାର ସେମିତି ବାହାରିଛି ୟୁରିଆ ପଟାସ୍ ଗୋମ୍ର ଏମିତି ସବୁ ବାହାରିଛି ଆଉ ଫଳରେ ଏ ବର୍ଷ ଏ ଏ ଏବେ ମାନେ ବେଶୀ ଧାନ ପଡ଼ୁଛି ଆଗ ଅପେକ୍ଷା ଏବେ ବେଶୀ ଧାନ ଅମଳ ହେଉଛି ଆଜିକାଲି ତ ଧାନ କାଟିବା ପାଇଁ ମେସିନ୍ ବି ବାହାରିଛି ଆଉ କୌଣସି ମଣିଷର କଷ୍ଟ ନାହିଁ କିଛି ଅସୁବିଧା ଅସୁବିଧା ବି ନାହିଁ ଧାନ ଲଗେଇବାର ମେସିନ୍ ବାହାରିଛି କାଟିବା ପାଇଁ ମେସିନ୍ ବାହାରିଛି ଧାନ ପିଟିବା ପାଇଁ ମେସିନ୍ ବାହାରିଛି ଆଉ ଲୋକମାନଙ୍କ ତ କିଛି କଷ୍ଟ କରିବା ପାଇଁ ପଡ଼ୁନି ଆଉ ଆଗ ଆଗରୁ ତ ଏଇ ବାହାଙ୍ଗିରେ ବହୁ ଥିଲେ ଏବେ ତ ସବୁ ଗାଡ଼ି ଘୋଡ଼ା ନେଇକି ସେ ଭିତରେ ପୋଷି ଯାଉଛି ଧାନ କାଟୁଛନ୍ତି ମେସିନ୍ରେ ଟ୍ରାକ୍ଟର୍ ଲୋଡ଼ିଂ କରିକି ଆଣି ଖଡ଼ାରେ ଧାନ ପକଉଛନ୍ତି କିଛି ତ ସୁବିଧା ନାହିଁ ସବୁ ତ ସରକାର ସୁବିଧା ଯୋଗେଇ ଦେଉଛନ୍ତି ଆଉ